ମୋର ଧାର୍ମିକ ପୁସ୍ତକ ଗୀତା ମୁଁ ଗୀତାକୁ ବହୁତ ଭଲ ପାଏ କାହିଁନା ଏଥିରେ ବହୁତ ଶିକ୍ଷଣୀୟ ଜିନିଷ ଅଛି ଗୀତାର ପଢ଼ିଛି ଗୋଟିଏ ଶ୍ଳୋକ ତୁମେ ବ ମାତା ଚ ପିତା ତୁମେବ ତୁମେ ବ ବନ୍ଧୁ ଚ ସଖା ତୁମେବ ତୁମେ ବ ବିଦ୍ୟା ଦ୍ରବିଡ଼ଙ୍ଗ ତୁମେବ ତୁମେ ବ ସର୍ବମ ମମ ଦେବ ଦେବ ତାର ଅର୍ଥ ସେହି ଭଗବାନ ଶ୍ରୀକୃଷ୍ଣ ମାତା ପିତା ବନ୍ଧୁ ସମସ୍ତଙ୍କର ମୁଖ୍ୟ ଦାୟିତ୍ୱ ନିଅନ୍ତି ଏବଂ ସେ ମଧ୍ୟ ଆମକୁ ଚଲାପଥର ବାଟ ବତାନ୍ତି